ଓଡ଼ିଶାର ବିଭିନ୍ନ ରାଜନୈତିକ ନେତା ଅଛନ୍ତି ତ ତା ଭିତରୁ ମୋତେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭଲ ଲାଗନ୍ତି ବିଜେଡ଼ିର ଆଉ ସେ ଆମର ବହୁତ ସାହାଯ୍ୟ କରଛନ୍ତି ଓଡ଼ିଶା ପାଇଁ ତ ମୁଁ ସେଥିପାଇଁ କହିବି କି ମୁଁ ତାଙ୍କୁ ବହୁତ ଥର ଭୋଟ୍ ବି ଦେଇଛି ଆଉ ମୋତେ ସେ ଭଲ ଲାଗନ୍ତି ଓ ତାଙ୍କ ଭିତରୁ ପ୍ରସିଦ୍ଧ ମୋତେ ସେ ଭଲ ଲାଗନ୍ତି